ହ୍ୟାଲୋ ସ୍ଵିଗୀରୁ କହୁଛନ୍ତି କି ହଁ ମୁଁ ସୁକାନ୍ତ କହୁଥିଲି ହଁ ମୁଁ ଭଲ ଅଛି ମୋର ଏବେ କିଛି ଖାଦ୍ୟ ଅର୍ଡ଼ର୍ କରିବାର ଥିଲା ଲେଖନ୍ତୁ ଚାରିଟା ରୁଟି ଚିଲ୍ଲୀ ଚିକେନ୍ ହାଫ୍ ପ୍ଳେଟ୍ ସାଲଡ଼୍ ଗୋଟେ ଫୁଲ୍ ପ୍ଳେଟ୍ ଦୁଇଟା ପାମ୍ପଡ଼ ଗୋଟେ ଆଇସ୍କ୍ରିମ୍ କେତେ ସମୟ ଲାଗିବ ପଇଁଚାଳିଶ ମିନିଟ୍ ନାଇଁ ନାଇଁ ମୁଁ କ'ଣ କହୁଥିଲି କି ଆପଣ ତ ମୋ ଠିକଣା ଜାଣନ୍ତି ସବୁବେଳେ ସେଠି ପହଞ୍ଚାଇ ବି ଦିଅନ୍ତି କିନ୍ତୁ ବର୍ତ୍ତମାନ ମୁଁ ସେଇ ଠିକଣାରେ ନାହିଁ ଟିକେ ଅନ୍ୟ ସ୍ଥାନରେ ଅଛି ସେଠାରୁ ତିନି ଚାରି କିଲୋମିଟର୍ ଦୂର ହେବ ଆପଣ ସେଠାରେ ଆଣି ପହଞ୍ଚାଇ ଦେବେ କି ଠିକ୍ ଅଛି ମୋ ଠିକଣାଟି ଲେଖନ୍ତୁ ହୋଟେଲ୍ ଯଶୋଦା ତହସିଲ୍ ରୋଡ଼୍ ଭଦ୍ରକ ହଁ ଠିକ୍ ଅଛି ଆପଣ ସେଠାରେ ପହଞ୍ଚି ମୋତେ ଫୋନ୍ କଲେ ମୁଁ ଯାଇ ନେଇଆସିବି ଧନ୍ୟବାଦ